ମାଛ ଧରିବାକୁ ଆମେ ବହୁତ ଭଲ ପାଉଁ ବହୁତ ଭଲ ପାଉଁ ମାଛ ଏଇ ଗଡ଼ିଆ ମାରା ହେଲା ଦେଶ ଦେଶରେ ତାଙ୍କ ଧରିସାଇଲେ ଆଉ ଆଉ ମିଟିଙ୍ଗ ବସିବ ଆଉ ଗାଁ ସାରା ସମସ୍ତେ ପଶିକି ଖାଇବା ବୋଲି ଗାଁ ସାରା ପଶିକି ଖାଇବେ ବୋଲି ଏଇଦିନକୁ କଥାବାର୍ତ୍ତା ହେଇଥିବେ ସେଇଦିନ ସମସ୍ତେ ରୁଣ୍ଡ ହେବେ କିଏ ଜାଲ ନବ କିଏ କିଏ ପୋହଳ ନବ କିଏ ଯିଏ ଯେମିତି ପ୍ରକାରର କିଏ ସିଡ଼ା ନବ କିଏ ଚଲା ନବ ଏମିତି ଯିଏ ଯେମିତି ପ୍ରକାରର ଧରି ପାରିବ ସବୁ ଗାଁ ସାରା ରୁଣ୍ଡ ହେଇକିନି ସବୁ ପଶିବ ଘୋ କରିକିନି ଘୋ କରିକିନି ପଶିବେ ସମସ୍ତେ ଧରିବେ ମାଛ ଆଉ ଆମେ ବି ଯାଉଁ ଆମେ ଯାଉଁ ବାପା ଭାଇ ଯାଇଥିବେ ଆମେ ସେଇଠି ବେଗ ନୋଟା ବାଲଟି ଏମତି ଧରଥିମୁ ଆମକୁ ମାଛ ଧରିକି ଦେବେ ଆମେ ଚିଙ୍ଗିଡ଼ି କରାଣ୍ଡି କର ମାନଙ୍କରେ ଥିବେ ଆମେ ଧରୁଁ ଏମିତି ଧରିକିନି ଆଣୁ ଆଉ ଆଉ ସମୁଦ୍ର ସମୁଦ୍ରକୁ ମାଛ ଧରିବାକୁ ଗନେ ଆମେ ଯାଇଥିନୁ ଥରେ ମାଛ ଧରିବାକୁ ଏମିତି ଗୋଟେ ବାତ୍ୟା ହେଲା ଯେ ଆମେ ଡଙ୍ଗା ଆଉ କାତ ପାଇଲାନି ଡଙ୍ଗାରେ ବସିଛୁ ମାଛ ବି ଧରିଛୁ କିଛି ମାଛ ଧରିଛୁ ଜାଲ ପକେଇକିନି ସେ ମାଛଗୁଡ଼ାକ ଧରିଛୁ ମାଛ ଓଜନ ହେଇଯିବ ବୋଲିକି କି କ'ଣ ଆମେ ଗୋଟେ ଛାନିଆରେ ମାଛକୁ ଛାଡ଼ିଦେନୁ ସେଇ ସମୁଦ୍ରକୁ ଛାଡ଼ି ଦେଇକିନି କେମିତି ଆସିମୁ ଡଙ୍ଗା ବୁଡ଼ିଯିବ ଆମେ ତ ଆଉ ଜୀବନ ଧରିକି ଆଉ ଆସିମୁ କି ଆସିମୁନୁ ବୋଲି ଭାବିକିନି ମାଛକୁ ସେଇ ସମୁଦ୍ରରେ ଛାଡ଼ିଦେନୁ ଛାଡ଼ି ଦେଇକିନି କେମିତି ଆସିମୁ ବର୍ଷା ଏଣେ ଜୋର ହଉଛି କାତ ପାଉନି କେମିତି କ'ଣ କରିମୁ କେମିତି ଆସିମୁ ଏମିତି କାନ୍ଦି କାନ୍ଦିକା ସବୁ ଯେତିକ ଯାଇଥିନୁ କାନ୍ଦି କାନ୍ଦିକା ଆମେ ପୁରା ହତାଶ ହେଇସାଇଣୁନୁ କେମିତି ଆସିମୁ ସେମିତି ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆସିନୁ ଠାକୁରଙ୍କୁ ଡାକିକିନି ଠାକୁରଙ୍କୁ ଡାକି ଡାକିକା ଆସିଲୁ ଆସିନୁ ଆଉ ଏମିତି ଭାବିନୁ ଆଉ କେଉଁ ଦିନେ ଏମିତି ଅବସ୍ଥାରେ ଆମେ ଯିବାନି ଏମିତି ବର୍ଷା ହଉଥିବ କି ଆଜି ବାତ୍ୟା ଅଛି କି ଆଜି ବର୍ଷା ହଉଛି ଆମେ ସେମିତି ହିସାବରେ ଆଉ ଯାଉନା ସେମିତି ହଉଥିନେ ଆଉ ଆମେ ଜିମୁନୁ ଏଇ ଭଳିଆ ଭାବିକି ଆଉ ଗନୁନୁ ବର୍ଷା ଯେତେବେଳେ ହବ ଆମେ ଯିବୁ ଆମେ ଯାଉନା ବର୍ଷା ଯେତେବେଳେ ନହୁଏ ଯାଉଁ